କୁହନ୍ତୁ ନମସ୍କାର ଆଜ୍ଞା ଆଜ୍ଞା ଆଜ୍ଞା ଦୀପୁ ଭାଇ କ୍ଷୀରବାଲା କହୁଛି କୁହନ୍ତୁ ଏ କେତେ କ୍ଷୀର ଦରକାର ଆପଣଙ୍କର ହଉ ପାଞ୍ଚ ଲିଟର୍ କ୍ଷୀର ନେବେ ଆପଣଙ୍କର କେତେ ତାରିଖ କେତେ ତାରିଖରେ ଅଛି ଆଜ୍ଞା ଆଜ୍ଞା ତ ପାଞ୍ଚ ଲିଟର୍ ତ ଆଜ୍ଞା ଭଲ କ୍ଷୀର ଆପଣ ପଚାରନ୍ତୁ ଆମ ଏଠି ଲୋକ ଆମ ବହୁତ ଲୋକ ନେଉଛନ୍ତି ଆପଣ ଯାହାକୁ ବି ପଚାରିବେ ଦୀପୁ ଭାଇ କ୍ଷୀରବାଲା କ୍ଷୀର କେବେ ଖରାପ ଆସୁନି ଆମେ ଗାଈ କ୍ଷୀର ଆଜ୍ଞା ଆଜ୍ଞା ପାଞ୍ଚ ଲିଟର୍ କ୍ଷୀର ଆମେ ସମସ୍ତଙ୍କୁ ସେଇ ପନ୍ଦରଶହ ଟଙ୍କାରେ ଦେଉଛୁ ଆଜ୍ଞା ଯଦି ଆପଣ ପାଞ୍ଚ ଲିଟର୍ ନେଲେ ଯାହା ଦୁଇ ତିନି ଟଙ୍କା କମ୍ କରିଦେବା ଲିଟର୍ ଆଉ କେତେ କରିବା ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଆପଣ ଚଉଦ ତାରିଖ ଦିନ କ୍ଷୀର ନେବେ ସେ ଯୋଉ କୋଉ ସମୟରେ ନେବେ ଜଣେଇବେ କାହିଁକିନା ଯେମିତି ଆପଣ ସକାଳେ ନେବେକି ସନ୍ଧ୍ୟା ବେଳେ ନେବେ ଜଣେଇବେ ଟିକେ ନାଇଁ ନାଇଁ ଆଜ୍ଞା ଆପଣଙ୍କର ସେଥିରେ ଜମା ବି ପାଉଡ଼ର୍ ମିଶେଇନି କି ପାଣି ବି ମିଶିନି ଆପଣ ଯାହାକୁ ବି ପଚାରିଲେ ପାଣି ବି ମିଶିନି ଆମେ ଶୁଦ୍ଧ କ୍ଷୀର ଦେଇଥାଉ ଆଉ ଆମେ କୌଣସି ପାଉଡ଼ର୍ ବି ମିଶଉ ନା ଆଜ୍ଞା ପାଉଡ଼ର୍ ମିଶେଇଲେ କେତେ ଟଙ୍କା ଅଧିକ ଇନକମ୍ ହେବ ଆମର ନାଇଁ ନାଇଁ ଆଜ୍ଞା ଆପଣ ଟା ଲୋକ ଖାଇଲେ ଲୋକ ଖାଇଲେ ଲୋକ ଖାଇବେ ତା'ପରେ ଆମେ ଆଉ କ୍ଷୀର ଆମର ଆଜ୍ଞା ଆପଣ ଆଉ କହିପାରିବେନି ଖରାପ ବୋଲି ଆମେ ଆମ ବହୁତ ବଢ଼ିଆ କ୍ଷୀର ଦେବୁ ଆମ ଗାଈ କ୍ଷୀର ଆଜ୍ଞା ଖରାପ ନାହିଁ ଆପଣ ଯୋଉ ସମୟରେ କହିବେ ଆମେ ଦେଇ ଦେବୁ ଆପଣଙ୍କୁ ନାଇଁ ଆପଣ ଇଏ କୋଉ ସମୟରେ କୁହନ୍ତୁ ସକାଳେ ନେବେ କି ସନ୍ଧ୍ୟା ବେଳେ ନେବେ ସେଇ ସମୟରେ ଆମେ କହିବୁ କୋଉ ସମୟରେ ନେବେ କୁହନ୍ତୁ ହଉ ଠିକ୍ ଅଛି ଆଜ୍ଞା ସେ ଆପଣ ସବୁଦିନ ଆପଣ ପିଲା ପଠେଇ ଦେବେ ଆମକୁ ଫୋନ୍ କରିଦେଲେ ତ ଆମ କି ଆମେ ପିଲା ପଠେଇ ଦେବୁ ଆପଣ ଆମକୁ ପଇସା ତା'ଙ୍କ ହାତରେ ପଠେଇ ଦେବେ ଏବଂ ଯାହା କିଛି ବି ଆପଣଙ୍କର କ୍ଷୀର କିଛି ଅସୁବିଧା ହୁଏ କି କ୍ଷୀର କିଛି ନଷ୍ଟ ହେଇ ଯାଇଥାଏ ଆମକୁ ଜଣେଇ ଦେବେ ଆଜ୍ଞା ଆମେ ଜଣେଇ ଦେଲେ ଆମେ ଆଉ କ୍ଷୀର ବି ଯୋଗେଇ ପାରିବୁ କିଛି ଅସୁବିଧା ନାହିଁ ଆପଣଙ୍କ ପୋଡ଼ଶୀ ବି ଯିଏ ଅଛନ୍ତି ତାଙ୍କୁ କୁହନ୍ତୁ ଆମଠୁ କ୍ଷୀର ନିଅ ଆପଣ ଏତେକରି ବାହାଘର ନିଅ ବ୍ରତଘର ନିଅନ୍ତୁ କିମ୍ବା ଯେ କୌଣସି କାର୍ଯ୍ୟକ୍ରମରେ ନିଅନ୍ତୁ ଆମ କ୍ଷୀର ଆଜ୍ଞା ବହୁତ ଭଲ ଆମ ଠୁ ଗୁଆ ଘିଅ ବିକ୍ରୀ ହେଉଛି ଆପଣ ବି ଦରକାର ଗୁଆ ଘିଅ ବି ନେବେ ଆଉ ଯାହା ଯାହା ସାମଗ୍ରୀ କ୍ଷୀର ନେବେ ପନିର୍ କହିଲେ ଭୋଜିରେ ଯଦି ପନିର୍ ଆପଣଙ୍କର ଦରକାର ଅଛି ପନିର୍ ବି ନେଇ ପାଇଲେ ଆମେ ଆପଣଙ୍କୁ ବହୁତ କମ୍ରେ ଦେବୁ ଦୁଇଶହ ଚ ଦୁଇଶହ ଚାଳିଶ ଟଙ୍କା ସେଇଥିପାଇଁ ଦେଇଦେବୁ ଆଉ ଘିଅ ସିଆଡ଼େ ଦୁଇଶହ ତିରିଶ ଟଙ୍କା ଆପଣ ଯେମିତି କହିବେ ଆଜ୍ଞା ସେମିତି ହେବ ଆପଣ ଭୁଜି ପନିର୍ ସକାଳୁ ଆଜ୍ଞା ପଠେଇଦେବେ ଆଜ୍ଞା ଠିକ୍ ଅଛି